ଆଜ୍ଞା କହୁଛି ହଁ କୁହନ୍ତୁ କେବେଠୁ ହେଲାଣି ଏଇଟା ଠିକ୍ ଅଛି ହଁ ମୁଁ ତ ଫ୍ରି ରହୁଛି ସବୁବେଳେ ତୁମେ ଆସ କାଲି ପହରଦିନ ଆଡ଼କୁ ଧରିକି ଆସ ମୁଁ ଦେଖିଦେବି ହଁ ଠିକ୍ ଅଛି ବାହାରୁ ଆସିଛନ୍ତି ଆମର ମେଡ଼ିକାଲ୍ରେ ସବୁକିଛି ବ୍ୟବସ୍ଥା ଅଛି ବାହାରୁ ବି ଡକ୍ଟରମାନେ ଆସୁଛନ୍ତି ଅପରେସନ୍ କରିବା ପାଇଁ ଆଉ ହସ୍ପିଟାଲ୍ ବି ସବୁ ସବୁ ପ୍ରକାରର ସୁବିଧା ବି ଅଛି ବହୁତ ପ୍ରକାରର ଟେକ୍ନୋଲୋଜି ବି ଅଛି ତ କିଛି ଅସୁବିଧା ନାହିଁ ଧରିକି ଆସ ହୁଁ ଠିକ୍ ଅଛି କଟିବ ତାହିଁରୁ ଯେହେତୁ ଏଇଟା ସରକାରୀ ତରଫରୁ ମେଡ଼ିକାଲ୍ ଅଛି ତ ସବୁ ସୁବିଧା ଅଛି କିଛି ଅସୁବିଧା ନାହିଁ ଡରନି ଧରିକି ଆସ ତୁମେ ଏଇଠି ସବୁ ଫାସିଲିଟି ଅଛି ସବୁକିଛି ଅଛି ଏବେ ଷ୍ଟୋନ୍ ପାଇଁ ଅପରେସନ୍ ପାଇଁ ବି ବିଭିନ୍ନ ପ୍ରକାର ଯନ୍ତ୍ର ଅଛି ଓ ଔଷଧୀୟ ଯେ ବିଭିନ୍ନ ପ୍ରକାର ମେଡ଼ିସିନ୍ ବି ଅଛି ଆଉ ଟେକ୍ନୋଲୋଜି ଅଛି ମେଡ଼ିକାଲ୍ ବେଡ଼୍ ବି ଅଛି ସବୁ ପ୍ରକାର କ୍ଲିନିଂ ମାନେ ହଁ ମେଡ଼ିକାଲ୍ ବି ସବୁ କ୍ଲିନ୍ ଅଛି ସବୁ ସୁବିଧା ଅଛି କିଛି ଅସୁବିଧା ନାହିଁ ନାଇ ନାଇ ବେଡ଼୍ ବି ସବୁ ସୁବିଧା ଅଛି ସେଇଟା କିଛି ଅସୁବିଧା ନାହିଁ ପେସେଣ୍ଟ ପାଇଁ ଖାଇବା ପାଇଁ ବି ସୁବିଧା ଅଛି ଆଉ ଶୋଇବା ପାଇଁ ବେଡ଼୍ ଅଛି ଆଉ ବେଡ଼ସିଟ୍ ବି ଅଛି ସବୁ ଅଛି ସେ କିଛି ଅସୁବିଧା ନାହିଁ ତା ବି ଅଛି ବାହାରେ ସୁବିଧା ଅଛି କିଛି ଅସୁବିଧା ନାହିଁ ଆଉ ମୋ ବେଶୀ ବି ଲୋକ ମେଡ଼ିକାଲ୍ରେ ଗହଳି କରିବା ଉଚିତ ନାହିଁ ଆଉ ସେଥିପାଇଁ ବଡ଼ ହବାକୁ ଦୁଇ ଜଣ ବି ରହିଲେ ହେବ ଫ୍ୟାମିଲି ରୋଗୀଙ୍କ ସହିତ ବେଶୀ ନାହିଁ ଜଣେ କି ଦି କିମ୍ୱା ଦୁଇ ଜଣ ରହିବେ ଜଣେ ବାହାରୁ ଗଲେ ଜଣେ ବେଡ଼୍ ପାଖରେ ବି ରହିବେ ତ କିଛି ଅସୁବିଧା ନାହିଁ ତୁମେ ଧରି ଆସ ନାଇଁ ନାଇଁ ଏଇଠି ସବୁ ସୁବିଧା ଅଛି ଯେହେତୁ ଏଇଟା ସରକାରୀ ତରଫରୁ ହେଇଛି ତ ସବୁ କିଛି ଫ୍ରି ଅଛି ତ କୋଇ କାର୍ଡ଼ ଯଦି ତୁମ ପାଖରେ ଅଛି ତ ତୁମରି ସବୁ ସୁବିଧା ହେବ ବୋଲି ଅଛି ଏଇଠି ଡରିବାର କିଛି ନାହିଁ ଆଉ ତୁମେ ଧରିକି ଆସ ଖୁବ ଶୀଘ୍ର ବି ଭଲ ହେଇଯିବ ଯେହେତୁ ମେଡ଼ିକାଲ୍ରେ ସବୁ ପ୍ରକାର ଟେକ୍ନୋଲୋଜି ଅଛି ଆଉ କିଛି ଅସୁବିଧା ନାହିଁ ତୁମେ ଆରାମସେ ଧରିକି ଆସ

ତାଙ୍କେ ମନ୍ଥଲି କି ଦୁଇ ଥର ଆସୁଛନ୍ତି ଯେଉଁଟାକି ଶନିବାର ଆଉ ରବିବାର ହେଉଛି ତ ସେହି ଅନୁସାରେ ତୁମେ ଏଗାରଟା ବେଳକୁ ଧରିକି ଆସି ପାରିବ ଆଜ୍ଞା ଠିକ୍ ଅଛି ହଁ